ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ପଡ଼ିଆ ଉପଲବ୍ଧ ନାହିଁ ଖରାପ ଜଳବାୟୁ କଠିନ ପାଣିପାଗ ପ୍ଲାଷ୍ଟିକ୍ ଜଳ ଅଭାବ ଇତ୍ୟାଦି ଦ୍ୱାରା ଅନେକ କୁପ୍ରଭାବ ପକାଉଛି ପଶୁମାନେ ଖାଇବାକୁ ନ ପାଇବାରୁ ପ୍ଲାଷ୍ଟିକ୍ ମଧ୍ୟ ଖାଇ ଅନେକ ରୋଗଗ୍ରସ୍ତ ହେଉଛନ୍ତି ନଦୀ ପୋଖରୀ ପାଣିରେ ପ୍ଲାଷ୍ଟିକ୍ ଆବର୍ଜନା ପକାଇବା ଯୋଗୁଁ ଜଳ ପ୍ରଦୂଷଣ ହେଉଛି ଯଦ୍ୱାରା ସେହି ପ୍ରାଣ ସେହି ପାଣିକୁ ଗାଈ ଗୋରୁ ପଶୁମାନେ ପଶୁ ପକ୍ଷୀମାନେ ସେବନ କରି ତାଙ୍କ ଦେହ ଅସୁସ୍ଥ ହେଉଛି ଗଛ କାଟିବା ଦ୍ୱାରା ଆମ ପରିବେଶ ମଧ୍ୟ ନଷ୍ଟ ହେଉଛି ଏବଂ ଅଙ୍ଗାରକାମ୍ଳ ଗ୍ୟାସର ବୃଦ୍ଧି ହେଉଛି ଗଛ କାଟିବା ଦ୍ୱାରା ଅଙ୍ଗାଳକାମ ଅଙ୍ଗାରକାମ୍ଲ ଗ୍ୟାସ୍ର ବୃଦ୍ଧି ଯୋଗୁଁ ଗ୍ରୀଷ୍ମ ମଧ୍ୟ ବଢ଼ୁଛି ଯାହା ପଶୁମାନଙ୍କ ପାଇଁ କଷ୍ଟଦାୟକ ଅଟେ ପଶୁମାନଙ୍କର ବାସସ୍ଥାନ ଜଙ୍ଗଲକୁ ଜଙ୍ଗଲକୁ ସଫାକରି ଆମେ ଅନେକ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି ଶିଳ୍ପ ପ୍ରତିଷ୍ଠା କରିବା ଦ୍ୱାରା ସେଠାରେ ଅନେକ ଦୂଷିତ ଗ୍ୟାସ୍ ନିର୍ଗତ ହେଉଛି ଦୂଷିତ ଗ୍ୟାସ୍ ନିର୍ଗତ ହେବା ସହିତ ସେଠାରେ ଦୂଷିତ ଜଳ ମଧ୍ୟ ଆମେ ବାହାରକୁ ପଠାଇ ଦେଇଥାଉ ଯଦ୍ୱାରା ସା ତାହା ନଦୀ ନାଳ ପୋଖରୀରେ ମିଶି ତାହା ଅସୁସ୍ଥ ହୋଇଥାଏ ସେହି ପାଣିକୁ ମଧ୍ୟ ଗାଈ ଗୋରୁ ପଶୁମାନେ ତାହାକୁ ସେବନ କରି ଅନେକ ରୋଗଗ୍ରସ୍ତରେ ପଡ଼ିଥାନ୍ତି ସେହି ରୋଗଗ୍ରସ୍ତ ପ୍ରାଣୀମାନେ ତାଙ୍କର ଜନନ ପ୍ରକ୍ରିୟା ମଧ୍ୟ ଠିକ୍ ହୋଇ ନ ପାରି ଥାଏ ଏବଂ ତାଙ୍କର ବଂଶ ବୃଦ୍ଧି କରିବାରେ ମଧ୍ୟ ଅନେକ କୁପ୍ରଭାବ ଦେଖାଇ ଥାଏ ଅନେକ ପ୍ଲାଷ୍ଟିକ୍ ଦୂଷିତ ଗ୍ୟାସ୍ ନିର୍ଗତ ହେବା ଦ୍ୱାରା ତାଙ୍କର ଯେଉଁ ଖାଦ୍ୟ ଖାଦ୍ୟ ପ୍ରକ୍ରିୟା ମଧ୍ୟ ଅନେକ ଖ ଖାଦ୍ୟ ପ୍ରକ୍ରିୟାରେ ମଧ୍ୟ ଅନେକ ଖରାପ ପ୍ରଭାବ ପକାଇ ଥାଏ ଲୋକମାନେ ପଲିଥିନ ଜରିରେ ମଧ୍ୟ ଅନେକ ଖାଦ୍ୟ ଭର୍ତ୍ତି କରି ଫୋପାଡ଼ି ଦେଇଥାନ୍ତି ଯାହାକୁ ସେମାନେ ଖାଇ ତାଙ୍କ ପାଟିରେ ରହିଯାଏ ଏବଂ ହଜମ ପ୍ରକ୍ରିୟା ଠିକ୍ ଭାବରେ ହୋଇ ନ ପାରି ଥାଏ ଏବଂ ଯେତେବେଳେ ଜଙ୍ଗଲ ଆମେ ସଫା କରିଦଉଛୁ ସେଠାରେ ଥିବା ଅନେକ ଶାକାହାରୀ ପ୍ରାଣୀମାନେ ଖାଇବାକୁ ପାଇ ପାଉ ନାହାନ୍ତି ଯେତ୍ ଖାଇବାକୁ ପାଉ ନ ଥିବାରୁ ସେମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି ଏବଂ ତାଙ୍କ ଖାଇବା ଖାଦ୍ୟଟି ନ ପାଇବାରୁ ମାଂସାସୀ ପ୍ରାଣୀମାନେ ମଧ୍ୟ ମୃତ୍ୟୁମୁଖରେ ପଡ଼ୁଛନ୍ତି